ଓଡ଼ିଶାରେ ପାରମ୍ପାରିକ ଗୃହ ଶୈଳୀ ଅନେକ ପ୍ରକାର ରହିଅଛି ଯେପରିକି ଆମେ ଦେଖିବାକୁ ଗଲେ ଘର ମନ୍ଦିର ପ୍ରାସାଦ ମାନେ ଘର ମନ୍ଦିର ପ୍ରାସାଦ କହିବାକୁ ଗଲେ ପାରମ୍ପାରିକ ଗୃହର ଶୈଳୀ ମାନେ ପାରମ୍ପାରିକ ଗୃହର ଶୈଳୀ ହେଉଛିି ପ୍ରାଚୀନକାଳର ଦେଖାଯାଉଥିବା ଗୃହ ମନ୍ଦିର ପ୍ରାସାଦ ପ୍ରାସାଦ ମାନେ ମହଲ ଏପରିକି ଅନେକ ପ୍ରକାର ଘର ରହିଅଛି ଯାହାଦ୍ୱାରା ପାରମ୍ପାରିକ ମାନେ ଆମେ ପ୍ରାଚୀନକାଳରେ ଦେଖାଯାଉଥିବା ଶିଳ୍ପୀମାନଙ୍କ ଦ୍ୱାରା ହୋଇଥିବା ମନ୍ଦିର ଗୃହ ପ୍ରାସାଦ ସେଗୁଡ଼ିକ ବିଷୟରେ ଏଠି କୁହାଯାଇଅଛି ଏବଂ ସେମାନଙ୍କର ଏହି ପାରମ୍ପାରିକ ଗୃହର ଶୈଳୀ ବନାଇବା ଉଦ୍ଦେଶ୍ୟ ହେଉଛି ବନାଇବାର କାରଣ ହେଉଛି ମନ୍ଦିରରେ ଆମେ ପଥରରେ ନିର୍ମିତ ହୋଇଥିବା ଦେଖିଥାଉ ଘର କି ଘର ଗୁଡ଼ିକ ମଧ୍ୟ ଆମେ ଦେଖିଥାଉ ଚାଳ ମାଟିଘର ଏସବୁ ଦେଖିବାକୁ ପାଇଥାଉ ଏବଂ ପ୍ରାସାଦ ଗୁଡ଼ିକରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟମୟ ଚିତ୍ର ଆଙ୍କିଥାନ୍ତି ଏହି ପାର ଏହି ଗୁଡ଼ିକ ପାରମ୍ପାରିକ ଗୃହର ଶୈଳୀ କୁହାଯାଇ ଥାଏ ସ୍ଥାପତ୍ୟ ବିଶି ବିଶିଷ୍ଟିକରଣ ହେଉଛିି ଆମ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କାନ୍ଥରେ ଯେପରିକି ଆମେ ଅନେକ ପ୍ରକାର ଗ୍ୟାସ୍